ହଜାର ଟଙ୍କାରେ ତେଲ ଭରିଲେ ଟିକିଏ କହିଲେ ସମଲେଶ୍ୱରୀ ମନ୍ଦିରକୁ ଯିବାପାଇଁ ହେଲେ ରାସ୍ତାଟା କୁଆଡ଼େ ଟିକିଏ ବତେଇଲେ ସେ ଯେଉଁ ରାସ୍ତାଟା ଆର୍ ଡ଼ି ରାସ୍ତାଟା ଭଲ ନା ଗାଡ଼ି ଯାଇପାରିବ ନା ବଡ଼ ଗାଡ଼ି ଆଉ ସେଠି ଯେଉଁ ମନ୍ଦିର ପାଖକୁ ଗାଡ଼ି ପଳଉଛି କି ନା ଗାଡ଼ି ଦୁରିଆରେ ରହୁଛି ସେଠି ମାଁଙ୍କ ପାଖରେ କଣ ଲମ୍ବା ଲାଇନ୍ ରହୁଛି କି ଭିଡ଼ କି ବହୁତ ଟାଇମ୍ ଲାଗୁଛି କି ନା କୌଣସି ନନା ହେରିକା କିଛି ଟିକିଏ କହିକୁହା ଦେଲେ ନହେଲେ ଆମେ ଟିକିଏ ଜଲ୍ଦି ପୂଜା କରିଦିଅନ୍ତେ ସେଠି ମୁଁ ପାଖରେ ସେଠି କିଛି ହୋଟେଲ ମିଳିବ କି ମନ୍ଦିର ପାଖାପାଖି ଟିକିଏ ଯାଇକି ଫ୍ରେଶ୍ ହେଇକି ଯାଇଥାନ୍ତେ ପିଲାମାନେ ଅଛନ୍ତି ନା ସେଠି ଯାଇକି ସେ ପାଖରେ ହୋଟେଲ ଥିଲେ ଆମେ ଟିକିଏ ଫ୍ରେଶ୍ ହେଇଥାନ୍ତେ ଏମିତି କିଛି ହୋଟେଲ୍ ମିଳିବ ପାଖରେ ସେ ହୋଟେଲ୍ ପାଖକୁ ଗାଡ଼ି ପଳେଇଯିବ ନା ଏମିତି ଗାଡ଼ି ଦୁରିଆର ରଖିକି ଯାଇତେ ପଡ଼ିବ କାହିଁକି ନା ଲଗେଜ୍ ଗୁଡ଼ା ଅଛି ନା ଲଗେଜ୍ ନେଇକି ସେ ହୋଟେଲ୍ ପାଖକୁ ଗଲେ ଆମେ ଫ୍ରେଶ୍ପ୍ରେଶ୍ ହେଇକି ବାହାରନ୍ତୁ ସେ ସବୁ ମନ୍ଦିର ଭିତରେ କିଛି ପ୍ରସାଦ ହେରିକା ଖାଇବାପାଇଁ ହେଲେ କିଛି ତା ଟୋକନ୍ ବ୍ୟବସ୍ତା ଅଛି କି ନା କେମିତି କଣ ପରିସ୍ଥିତି ମନ୍ଦିର ଭିତରେ ସମୁଦାୟ ଆଠ ଦଶ ଜଣ ଖାଇବାପାଇଁ ପ୍ରସାଦ ମିଳିଯିବ ନାଇ ନହେଲେ କାହାକୁ ଗୋଟେ ନନା କାହାକୁ ଟିକିଏ ଧରିବାପାଇଁ ପଡ଼ିବ ନା ଆଚ୍ଛା ସେ ପାଖରେ ଆଉ ସେ ମନ୍ଦିର ଭିତରେ ଟିକିଏ ଏମିତି ବୁଲାବୁଲି ଖାଲି ପୂଜା କି ନା ଆଉ ତା ପାଖରେ କୌଣସି ମନ୍ଦିର ଅଛି ସମଲେଶ୍ୱରୀ ମନ୍ଦିର ପାଖରେ ଆଉ କଣ କିଛି ମନ୍ଦିର ଅଛି ସମଲେଶ୍ୱରୀ ମୁଁ ଶୁଣିଥିଲି ତ ପାଖରେ ଟିକିଏ ନଦୀଟା ଅଛି ମୁଁ ତ ଦେଖିନି ଏଇତ ଫାର୍ଷ୍ଟ ଟାଇମ୍ ଆଉ ସେ ମନ୍ଦିର ଭିତରଟାକୁ ମୁଁ ମନ୍ଦିର ପାଖରେ ତ ଆମେ ଠିକ୍ ବହୁତ କିଛି ଜାଗା ଅଛି ନାଇ ଠିକ୍ଅଛି ଆପଣ ସେ ପିଲାକୁ ଟିକେ କହିଦେଉନ୍ ଆଉ ତା ନମ୍ବରଟା ବି ମୋତେ ପଠେଇଦେଉନ୍ ପଠେଇଲା ପରେ ମୁଁ ଯିବି ଯାଇକି ତାକୁ ଟିକେ ଭେଟ କରିବି ଯେମିତି ଆମକୁ ଟିକେ ସେ ହେଲ୍ପ କରିବ ଆଉ ତା ର କିଛି ପାଇସାପତ୍ର ମୁଁ ତାକୁ ଦେବି ସେ ଯାହାବି ହେଉ ଆମ ସାଥିରେ ଟିକେ ବୁଲାବୁଲି କରିଦେଲେ ଟିକେ ଜଲ୍ଦି ହେଇଯିବ ଆମେ ପୁଣି ବାହାରିବୁ ବୁଲାବୁଲି କରିକି ଆଉ ହଉ ତାହେଲେ ମୁଁ ରହିଲି ତାହେଲେ